ଆମ ଭାରତ ଏକ ଶାନ୍ତି ପ୍ରିୟ ଓ ଧାର୍ମିକ ରାଷ୍ଟ୍ର ଆମ ଭାରତରେ ହିନ୍ଦୁ ଧର୍ମର ଲୋକମାନେ ବହୁଳ ପରିମାଣରେ ବସବାସ କରିଥାନ୍ତି ମୁଁ ମଧ୍ୟ ଏକ ହିନ୍ଦୁ ଧର୍ମର ବ୍ୟକ୍ତି ଆମର ଏହି ଧର୍ମ ଯାହା ହିନ୍ଦୁ ଧର୍ମ ନାମରେ ବିଖ୍ୟାତ ଯାହାର ପ୍ରକୃତ ନାମ ସନାତନ ଧର୍ମ ଅଟେ ଏବଂ ଆମର ଏହି ଧର୍ମ ପ୍ରିୟ ଏବଂ ପାରମ୍ପରିକ ରାଷ୍ଟ୍ରରୁ କ୍ରମାଗତ ଆଧୁନିକ ଜଗତ ଆଡ଼କୁ ଗତି କରିଛି